ଚିତ୍ରାଙ୍କନ କରିବାକୁ ଭଲ ଲାଗେ ହେଲେ ଥରେ ଥରେ ଥରେ ଥରେ ଚିତ୍ରାଙ୍କନ କରିବା ଟାଇମ୍ରେ ବହୁତ କଷ୍ଟକର ହୋଇଥାଏ କାରଣ ଆଉ ଯେମିତି ଗୋଟେ ଘର ବନିଲା ଟାଇମ୍ରେ ଏମତି ଗୋଟେ ଛୋଟପିଲା ମଧ୍ୟ ବନେଇ ଦେଇପାରିବ ହେଲେ ଜଣେ ଏଁ ଯେତେବେଳେ ସ୍କୁଲ୍ ହଉ କିମ୍ବା କଲେଜ୍ରେ ଇଁ ଜଣେ ଗୋଟେ ପ୍ରୋଜେକ୍ଟ୍ ଦେବେ ତ ସେ ସେତେବେଳେ ଏକ ଚିତ୍ରାଙ୍କନ କରିବାରେ କଷ୍ଟକର ହୋଇଥାଏ କାରଣ ଏଁ ସେଟାକାର ମାପିବାପାଇଁ ତା'ପରେ ତା' ଲାଇନ୍ ସିଧା ଅଛି ନା ଇଁ କେମିତି ଯାଉଛି ତାକୁ ମାପିବା ତା'ପରେ ତା' ସେଇଟାକୁ କଲର କରିବା ଆଉ ତା'ପରେ ତା' ରାଉଣ୍ଡ୍ ତା'ର ସେପ୍ ତା' ଆକାର କେମିତି ଅଛି କେମିତି ନାହିଁ ସେଇ ବିଷୟରେ ସବୁ ଦେଖିବା ଦେଖିବାକୁ ଗଲେ ଟିକିଏ ଚିତ୍ରାଙ୍କନ କରିବାରେ କଷ୍ଟକର ହୋଇଥାଏ ମାତ୍ର ଚିତ୍ରାଙ୍କନ କରିଲା ଟାଇମ୍ରେ କଷ୍ଟକର ହେଲେ ମଧ୍ୟ ତାକୁ କଲା ଟାଇମ୍ରେ ବହୁତ ଭଲ ଲାଗେ ବହୁତ ଭଲ ଲାଗିଥାଏ